ମୁଁ ଆମର ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କି ମୁଁ ପରାମର୍ଶ ମୋ ନିଜ ମାଆ ଠାରୁ ନିଏ କାରଣ ସେ ବି ବଗିଚା କରିବାକୁ ବହୁତ ପସନ୍ଦ କରେ ଏବଂ ତାର ବହୁତ ଜ୍ଞାନ ଏ ବିଷୟରେ ଗଛଟିକୁ କେମିତି ଭଲରେ ରଖିବା ଗଛକୁ କେମିତି ଡେଲି ଡେଲି ପାଣି ଦେବା ଏବଂ ଗଛରେ କୁ ଆମେ ସେମିତି ପୁରା ଖରାରେ ବି ଛାଡ଼ିଦେବା ବି ଉଚିତ ନୁହଁ ଏମିତି ଜାଗାରେ ଆମେ ଗଛଟିକୁ ପୋତିିବା ତାକୁ ଖରା ଛାଇ ପାଣି ସବୁକିଛି ମିଳିପାରିବ ଗୋଟେ ଗଛଟିକୁ ଭଲରେ ରଖିବାକୁ ହେଲେ ଆପଣଙ୍କ ଉପାୟ ଆପେ ଆପେ ପଳେଇଆସିବ କାରଣ ଆମେ ସେତିକି ଆମର ନିଜର ବୁଦ୍ଧି ବି ଥାଏ ଯେ ଗୋଟେ ଗଛଟିକୁ ଆମେ କେମିତି ଛୋଟବେଳୁ ଆମେ ପଢ଼ିବି ଆସିଛେ କି ଗଛଟିକୁ କେମିତି ରଖିବା ଏବଂ ପରାମର୍ଶ ତ କେବେ କେବେ ନିଜ ମୋ ମାଆ ଠାରୁ ନେବାକୁ ମୁଁ ପସନ୍ଦ କରେ ଏବଂ ଆଜିକାଲି ତ ୟୁଟ୍ୟୁବ୍ ଗୁଗୁଲ୍ ସବୁ ଅଛି ତ ସେଥିରୁ ବି ମଧ୍ୟ କେବେ କେବେ ମୁଁ ପରାମର୍ଶ ନେଇଯାଏ ଯେହେତୁ ଆମର ବଗିଚା ଅଛି ତ ସେଥିପାଇଁକି ମୁଁ ବି ମଝିରେ ମଝିରେ ଟିକେ ଦେଖିଦିଏ